ଇଂରାଜୀ ଭାଷା ଦ୍ବାରା ଆମ ଓଡ଼ିଆ ଭାଷା ବହୁତ ପରିମାଣରେ ପ୍ରଭାବିତ ହୋଇଛି ଲୋକମାନେ ବର୍ତ୍ତମାନ ଓଡ଼ିଆ କହିବାକୁ ଆଉ ପସନ୍ଦ କରୁନାହାନ୍ତି ସେମାନେ ସମସ୍ତେ ଯେହେତୁ ଦେଶ ବାହାରେ ଚାକିରି କରୁଛନ୍ତି ତ ତାଙ୍କୁ ଇଙ୍ଗ୍ଲିଶର ଆବଶ୍ୟକତା ପଡୁଛି ଏବଂ ସେମାନେ ଓଡ଼ିଆ ଭାଷାକୁ କହିବାକୁ ଆଗ୍ରହ ପ୍ରାକାଶ କରୁନାହାନ୍ତି କାହିଁକି ନା ସେଠାରେ ଓଡ଼ିଆ ଭାଷା କେହିବି ବୁଝିପାରନ୍ତିନି ଯେହେତୁ ତାଙ୍କର ମଧ୍ୟ ଅଭ୍ଯାସ ହୋଇଗଲାଣି ଯେ ସେମାନେ ଇଂରାଜୀ ଭାଷା ଦ୍ବାରା କଥାବାର୍ତ୍ତା କରୁଛନ୍ତି ଏବଂ ଏଠାରେ ଓଡ଼ିଶାକୁ ଆସିଲେ ସେମାନେ ଆଉ ଓଡ଼ିଆରେ କଥା ହେଉନାହାନ୍ତି ସେମାନେ କେତେ ଲୋକ ଅଛନ୍ତି ଓଡ଼ିଆ ଭାଷା କହିବାକୁ ଲଜ୍ୟା ପ୍ରକାଶ କରୁନା କରୁଛନ୍ତି କାହିଁକି ନା ଓଡିଆ ଭାଷାକୁ ଆଉ କେହିବି କହୁନାହାନ୍ତି ସେମାନେ ବାହାରେ ରହିବା ଦ୍ବାରା ବାହାରେ ପାଠ ପଢ଼ିବା ଦ୍ବାରା ଇଙ୍ଗ୍ଲିଶ ଭାଷାକୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି